କଳା ବା ସଂସ୍କୃତି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ସର୍ବାଗ୍ରେ ରହିଆସିଥିଲା ଏବଂ ଅଛି ଆପଣ ଏ ଧର ଯାତ୍ରା କଳାକାର କୁହନ୍ତୁ ବା ରେଡ଼ିଓ ଆଟିଷ୍ଟ୍ କୁହନ୍ତୁ କି ପରଦା ଉପର କଳାକାର କୁହନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସବୁବେଳେ ଆଗରେ ରହିଆସିଥିଲା ଏବେ ମଧ୍ୟ ଅଛି ଆଗକୁ ମଧ୍ୟ ରହିବ